ପହେଲା ଗଛର୍ ଉନ୍ନତି ଲାଗି ନର୍ସରୀ ବାଲେ ଯେନ୍ ଇଏ କରୁଛନ୍ ବାହାର୍ କରୁଛନ୍ ଗଛ୍ମାନଙ୍କୁ ବୁନି କରି ବଡ଼୍ କରୁଛନ୍ ସେମାନଙ୍କର୍ ଦ୍ୱାରା ଗଛ୍ କେନ୍ତାକରି ବଢ଼୍ବା କେନ୍ ମରିଗଲେ କେନ୍ ମେଡ଼ିସିନ୍ ଦିଆହେବା ସେମାନଙ୍କର୍ ହିସାବେ ଆମେ ସବୁ ଶୁନିକରି ଶିଖିକରି ଆସିକରି ଆମେ ଗଛ୍କେ ବଢ଼ଉଛୁଁ ପୋକ୍ ଯେନ୍ତା ନି ଲାଗ୍ବା ପୋକ୍ ଯଦି ଲାଗ୍ଲେ କେନ୍ଟା କେନ୍ ସାର୍ ଦେଲେ ସେ ଗଛ୍ ପୋକ୍ ମର୍ବା ଗଛ୍ଟା ବଢ଼୍ବା ସେ ହିସାବ୍ରେ ଆମେ ନର୍ସରୀ ବାଲାଙ୍କର୍ ନ ସବୁ ଶିଖିକରି ଗଛ୍ଟା ଆମେ ବଢ଼ଉଛୁଁ ଆଉ ସେ ହିସାବେ ଗଛ୍ଟା ବି ଭଲ୍ ରହୁଛେ ପୋକ୍ ନାଇ ଲାଗ୍ବାର୍ ସେଥିର୍ ସୁବିଧା ଗଛ୍ର ସୁବିଧା ହିସାବେ ଆମେ ଗଛ୍ଟା ବଢ଼େଇ ପାରୁଛୁଁ ଆର୍ ସବୁ ଟିକେ ଦେଖାରେଖା କରୁଛୁଁ ପାଏନ୍ପୁନା ଦେଉଛୁଁ ଟାଇମ୍କେ ପାଏନ୍ପୁନା ଦେଉଛୁଁ ଗଛ୍ ଯେନ୍ତା ଉପର୍କେ ଉଠ୍ବା ବଢ଼୍ବା ଆଉ ସବୁ ହିସାବ୍ରେ ଗଛ୍ଟା ଉପର୍କେ ଉଠିପାରୁଛେ ସବୁ ତା'ର୍ ସୁରକ୍ଷିତ୍ ନେଇପାରୁଛୁଁ ଯତନ୍ପାତନ୍ ନେଇପାରୁଛୁଁ